ମୁଁ ମାର୍କେଟ୍କୁ ଯାଇଥିଲି ଜିନିଷ ଆଣିବା ପାଇଁ ମୁଁ ଫେୟାର ଲଭଲି ଆଣିଥିଲି ଫ୍ୟାୟାରଲବ୍ଲି ଆଣିବା ଦ୍ୱାରା ମୋ ମୁହଁ ଖରାପ ହେଇଗଲା ପୁରା ମୁହଁ ବ୍ରଣ ଭର୍ତ୍ତି ହେଇଗଲା ସେଇଥିପାଇଁ ବାପସ କରିବାକୁ ଗଲା ପରେ ସେ ଆଉ ପଇସା ଆଉ ଦେଇ ବାପସ କରିଲା ନାହିଁ ମୁଁ ପଇସା ବାପସ କରିଲାନି କି ମୋ ମୁହଁ ପୁରା ଖରାପ ହେଇଯିବାରୁ ସେଇଟା ହିଁ ପୁରା ଖରାପ